ଟେଲିଭିଜନର ମୋତେ ସବୁ ଜିନିଷ ଦେଖ୍ବାକେ ଭଲ ଲାଗ୍ସି ଧାରାବାହିକ ହେଉ ଚଳଚିତ୍ର ହେଉ କି ରିୟାଲିଟି ସୋ ହେଉ ନ୍ୟୁଜ୍ ବି ମୁଇଁ ଦେଖ୍ସି ଗୀତ ବି ମୁଇଁ ଶୁନ୍ସି ଦେଖ୍ସି ଆର୍ ଯେନ୍ ତର୍କ ବିତର୍କ କର୍ସନ ସବୁ ଦେଖ୍ସି ମୋତେ ସବକ୍ନୁ ଅଧିକା ଭଲ ଲାଗ୍ସି ରିୟାଲିଟି ସୋ ଯେନ୍ଟାକି ଶନିବାର ରବିବାର ଦେସି ଆର୍ ସେଟା ଘଣ୍ଟେ ଘଣ୍ଟେ ଲାଗି ଦେସି ଯେନ୍ତାକି ଡାନ୍ସ ସୋ କମେଡ଼ି ସୋ ହେଲା ସବୁ ଦେଖ୍ବାକେ ଭଲ୍ ଲାଗ୍ସି ସେଥିରୁ ଆମ୍କୁ ଯାନ୍ବାକେ ମିଲ୍ସି ଯେ ଆଜିକାଲି ଦୁନିଆଁରେ କେନ୍ କେନ୍ ହିସାବରେ ଲୋକମାନେ ଡାନ୍ସ କରୁଛନ୍ ଆର୍ ସବୁ ଡାନ୍ସର ନା ମାନେ ଆମେ ଜାନି ପାର୍ସୁଁ ଆର୍ କମେଡ଼ି ସୋ ଦେଖିଲେ ଆମେ ସେଥିରେ ଯେନ୍ ଆସିଥିସନ୍ ଷ୍ଟାର୍ମାନେ କି କିଏ କିଏ ବି ଖେଳ ଖେଳାଳିମାନେ ଆଇଥିସନ୍ ତାଙ୍କର୍ ବାବଦରେ ଆମେ ଜାନି ପାର୍ସନ୍ ସେମାନେ କେନ୍ତା ଭାବୁଛନ୍ କାଣା ଚାହୁଞ୍ଚନ୍ ଇସବୁ ବାବଦରେ ଜାନି ପାରୁଛନ୍ ସେଥିଲାଗି ମୋତେ ରିଆଲିଟି ସୋ ମାନେ ଦେଖ୍ବାକେ ବହୁତ ଭଲ୍ ଲାଗ୍ସି